ହଁ ମୁଁ ବହୁତ ସମୟରେ ଓଡ଼ିଆରେ ଅନୁବାଦ କରିଛି ଆମ ବୌଦ୍ଧ ଜିଲ୍ଲାରେ ଲୋକମାନେ ଓଡ଼ିଆ କହୁଛନ୍ତି କିନ୍ତୁ ଏଠାରେ ସବୁ ଅଫିସ କାମ ଇଂରାଜୀରେ ଚାଲେ ଏବଂ ହିନ୍ଦୀରେ ଚାଲେ ତେଣୁ ମୁଁ ଅନୁବାଦ କରିକି ବୁଝେ ଓ ଅପାଠୁଆ ଲୋକମାନଙ୍କୁ ବୁଝାଇ ଦିଏ ମୋର ଅଭିଜ୍ଞତା ବହୁତ ଖରାପ ଥିଲା କାରଣ ଆମ ଏଠାକାର ଲୋକମାନେ ବହୁତ ଅସୁବିଧାର ପଡ଼ୁଛନ୍ତି